ଆମର୍ ଅଞ୍ଚଲ୍ରେ ପ୍ରାକୃତିକ ସମ୍ପଦ୍ମାନେ ପାଣି ପବନ୍ ନାଲ ନଲିଆ ଗଛ୍ କୁଟ୍ ଏ ସବ୍ ଅଛେ ଆର୍ ଆମେ ପାଣିକେ ବି ନେଇକିନା ତାର୍ ଅନେକ୍ ପ୍ରକାର ବେବ୍ୟସାୟ ବି କରିପାରିମା ଯେନ୍ତାକି ୱାଟର୍ ପାର୍କ୍ ଅର୍ ପାନି ବୋଟଲ୍ ତାର୍ ବାଦେ ଗରା ଯେ ଆମର୍ ଇ ଖାନାପିନା ସବୁଜିନିଷେ ଆମେ ବେବ୍ୟହାର୍ କରିପାରମା ଆରୁ ସେ ସପ୍ଲାଏ ବି କରିପାରିମା ଆଉ ଦହି ବି ବନେଇପାରମା ଲସି ବନେଇପାରମା ସବୁଜିନିଷ ସେନ୍ତା ପାଣି ସବୁଥିରେ ବେବ୍ୟହାର୍ ଲାଗସି ଇଲେକ୍ଟ୍ରି ଲାଗି ବି ଲାଗସି ଆଉ ଆମର୍ ପାନିରେ ଆମେ ସବୁ ପାଣି ବୋଟଲ୍ ଧରି କିନା ଆମେ ଟ୍ରେନ୍ରେ ସପ୍ଲାଏ ବି କରିପାରମା କେନ୍ ଦୁକାନ୍ରେ ବି ସପ୍ଲାଏ କରିପାରମା ଆରୁ ରହିଲା ଯେମେ ବାଟେ ଜଲ୍ ବାଟେ ଯେନ୍ ଆମେ ମଟକା ମାନକେ ରଖିକିନା ପାନି ଖରାମାସରେ ଲୋକକୁ ଦେଇ ବି ପାରମା ଆଇସିକ୍ରିମ୍ ବେଚିପାରମା ଆଇସକ୍ରିମ୍ ଘରେ ବନେଇ କିନା ବି ବିକିପାରମା